ଟି ମ୍ୟାଡ଼ାମ୍ କେନ୍ତା ଅଛନ୍ ମ୍ୟାଡ଼ାମ୍ ହଁ ସ୍କୁଲ୍ର ପଢ଼ାପଢ଼ି କେନ୍ତା ଛୁଆନ୍ କେନ୍ତା କାଣା ହଁ ତ ହେଟା ତ ଚାଲିଛି ମ୍ୟାଡ଼ାମ୍ ସବୁ ଅନଲାଇନ୍ ପାଠ୍ ପଢ଼ିପୁଢ଼ା କି ତ ରେଜଲ୍ଟ କେତେ ଖରାପ ଆସୁଛି ଦେଖୁଛନ୍ ସବୁ ଛୁଆ ତ ବେକାର୍ ହେଇଗଲେଣି ସବୁଠି ଖାଲି ଆର୍ଟ୍ସଫାର୍ଟ୍ସ ମାନ କାଲି ପଢ଼ିପୁଢ଼ା କରି ରହୁଛନ୍ ହେଇଟା ମ୍ୟାଡ଼ାମ୍ ଏଇଟା ପଢ଼ି ନାଇଁ ଆସିବାର୍ ଲାଗି ହେଇଛି ସେଇଟା ବାହାନା ଟାହି କରି ମୋବାଇଲ୍ ସେଇଟା ଘିନେଇ ତ ଛୁଆ ଗୋଟେ ଅଛି କିନ୍ ନାଇଁ ଦେନ୍ ତାର୍ ଘରେ କ୍ଲାସ୍ କର୍ବା ବୋଲି ସଭିଏଁ ତ ଚାହୁଁଛନ୍ ନା ଯେ କେମତି ମୋ ଛୁଆ ଭଲ୍ସେ ପଢ଼ୁ ବୋଲି ହୁଁ ହଁ ବୋଲେ ଆପଣଙ୍କ ସ୍କୁଲ୍ରେ ବି ଏସବୁ ଚାଲିଛି ଆମର୍ ସ୍କୁଲ୍ରେ ବି ତ ପୁରା ବେକାର୍ ଆରୁ ଗୋଟିଏ ବି ସ୍କୁଲ୍ ନାଇଁ ଆସିବାର୍ ଛୁଆ ପୁରା କମି ଗଲେନ ଦୁଇଟା ଚାରିଟା ଆସୁଛେ କିଛି ପଢ଼ାବାକେ ବି ଇଚ୍ଛା ନାହିଁ ହେବାର୍ କିଛି ଭଲ୍ ନାଇଁ ଲଗବା ବସି ବସି ନିଜ୍କେ ବି ଖରାପ୍ ଲାଗୁଛେ ହଁ ହଁ ମୁଁ କହିଲି ପହଞ୍ଚିବା ପରେ ବି କିଛି ନାହିଁ ଆମେ ବି ନର୍ମାଲି ରହିପାରିବା କିଛି ନାଇଁ କହିପାରବା ନା ତ ସବୁ ଛୁଆ ସବୁ ଆଜିକାଲି ଅନଲାଇନ୍ କରିଦେଲେ ତ ସରକାର ଏଇଟା ସବୁ ଭଲ୍ ନାଇଁ ହେଲା ନିଜର୍ ବହୁତ ଖରାପ ଏଥରକ ଆମ ସ୍କୁଲ୍ରେ ପୁରା ଏତେ ଖରାପ୍ ଅଛି ଯେ ଆର୍ ସବୁ କାଣା କହିମି ମ୍ୟାଡ଼ାମ୍ ନାଇଁ କହିବାଟା ଭଲ୍ ହଉ ହଉ ହଉ ନାଇଁ ଟିକେ ଧ୍ୟାନ ଦେଲେ ହବା ଇଏ ଅନଲାଇନ୍ କି ଯଦି ବନ୍ଦ୍ କରିଦେବାକେ ଚାହେଁ ଭଲ ଯାଇକରି ଛୁଆମାନେ ସ୍କୁଲ୍ ଆସିପାରନ୍ତେ ସ୍କୁଲ୍ ନାଇଁ ଆଇବାର୍ ବୋଲି ପୁରା ବେକାର୍ ହେଇଗଲେନ ମୋବାଇଲ୍ ଚକ୍କରରେ ଅଲଗା କିଛି ବି ଦେଖି ଦେଉଛନ୍ ଅନଲାଇନ୍ କହୁଛି କ୍ଲାସ୍ ବୋଲିକରି ଦେଖିଲା ବେଲକେ ସେ ଅନଲାଇନ୍ କ୍ଲାସ୍ ନାଇଁ କରୁଥିସି ହଉ ଆମେ ବି ତ ଚଲବାକେ ହିଁ ପଡ଼ୁଛେ ହଁ ସେଇଟା କେନ୍ ଆଗ ଯାହା ହୁଁ ଆଗ ଯାହାହେଲେ ହେନ୍ତି ହେଲେ ପଢ଼ବାକେ ହେଉଥିଲା ଏଇଖେନ୍ ତ ସ୍ମାର୍ଟବୋର୍ଡ଼୍ ଲଗେଇ ଦେଇଛନ୍ତି ଯେ ଛୁଆମାନେ ସ୍ମାର୍ଟବୋର୍ଡ଼୍ ସ୍ମାର୍ଟବୋର୍ଡ଼୍ ବୋଲି ଖାଲି ପାଠ୍ ଯେତେ ପଢ଼ୁନାଇଁ କରି ସ୍ମାର୍ଟବୋର୍ଡ଼୍ ଅନ୍ କରେ କହୁଛନ୍ ହଁ ହୁଁ ହଉ ମ୍ୟାଡ଼ମ୍ ହୁଁ ହୁଁ ହୁଁ ଆଉ ସାର୍ମାନେ କେନ୍ତା କେନ୍ତା ପଢ଼ାପଢ଼ି କରୁଛନ୍ତି କାଣା ପଢ଼ାପଢ଼ି କେନ୍ତା ଅଛି ବୋଲି କ୍ଲାସ୍ରେ ଆପଣଙ୍କୁ ନାଇଁ କହୁଥିବେ ଆମର୍ନେ ଏମତି ଆଠ ଚାର ବି ହେନ୍ତା ଧ୍ୟାନ ବି କିଛି ନାଇଁ ରହିବାର୍ ଯିଏ କ୍ଲାସ୍ ଯାଉଛି ଯାଉ ଯିଏ କ୍ଲାସ୍ ଆଉଛି ଆଉ ଏନ୍ତା ଟାଇପ୍ର ହଁ ପିଲାମାନ ପିଲାମାନେ ଆସିବେ ଆସିଲେ ହିଁ ତ ସବୁ ହବା ହଁ ଉଁ ଖାଲି ଅନଲାଇନ୍ରେ ପଢ଼ିଦେଲେ ଖାଲି ସବୁଥିରେ ଉତ୍ତରା କରି ରଖିରୁଖା ଦେଉଛନ୍ ଆର୍ କିଛି ହିଁ କାମ୍ ନାଇଁ ତାଙ୍କର୍ ଗଣିତ ସେମତି ସବ୍ ଖାଲି ଅନଲାଇନ୍ରେ ଦେଖିଦିଅ ଲେଖିଦିଅ ଇ ଲୁକ୍ ବୁଝେଇ ବୁଝେଇ ଅଥା ହେଇଯିବ ହୁଁ ହୁଁ ହଉ ମ୍ୟାଡ଼ମ୍ କାଣା ପଢ଼ାପଢ଼ିରେ ଠିକ୍ ଚାଲିଛି ହଉ ହଉ ତ କ'ଣ କରିପାର୍ମା ଯାହା ହଉ ଦେଖାଯିବା ଆଉ ଆମେ ତ କିଛି କହିଲେ ଆମେ ତ ଆମର ହାତରେ କିଛି ନାଇଁନ ନା ଆମେ ଏମତି କଲେ ସେମତି ହବା ବୋଲି ସେମତି କାଣା ଏମିତି କହିଦେଇ ନାଇଁପାରୁ ହଁ ଅନଲାଇନ୍ କ୍ଲାସ୍ ସାର୍ମାନେ ଭି ଏଇଟା ଭୁଲ କରୁଛନ୍ ହଁ ଆଉ ମ୍ୟାଡ଼ମ୍ କାଣା କହୁନ୍ ଛୁଟିଛୁଟା ହରେ ତ ଏଇଟା ବଢ଼େଇନେ ଆଉଥରେ ହଉ ହଉ